ଟ୍ରେକରେ ଚଢ଼ିବାଟା ଗୋଟେ ମୋର ମନେ ଅଛି ମୁଁ ଆଉ ମୋ ସ୍ତ୍ରୀ ବୁଲିବାକୁ ଯାଇଥିଲୁ ଭୁବନେଶ୍ୱର ଭୁବନେଶ୍ୱର ଖଣ୍ଡଗିରି ଗଲୁ ଛକରେ ଛକରେ ଓହ୍ଲାଇକି ସେଠି ପାଖରେ ଗୋଟେ ଖଣ୍ଡଗିରି ପାହାଡ଼ ଅଛି ଯେଉଁଥିରେ ଗୁମ୍ଫାମାନେ ଅଛି ସେଉଠୁଁ ବୁଲିବାକୁ ଯାଇଥିଲୁ ସେଠି ଉପରେ କ'ଣ ହେଇଛି କି ପାହାଡ଼ ଉପରେ ଯେଉଁ ପଥରଗୁଡ଼ା ଅଛି ବଡ଼ ବଡ଼ ପଥର ସେ ଉପରକୁ ଚଢ଼ିକି ଆମେ ସେଇ ଉପରକୁ ଯାଇଥିଲୁ ଆକ୍ଚୁଆଲି ମୁଁ ଫଟୋ ନେଉଥିଲି ମୋ ସ୍ତ୍ରୀର ସେ ମୋ ସ୍ତ୍ରୀ ଉପରକୁ ଚଢ଼ିଥିଲା ସେ ଉପରେ ଚଢ଼ିକି ସିଏ ଯେତେବେଳେ ଠିଆ ହେଲା ସେତେବେଳେ ଟିକେ ପାଣି ପଡ଼ୁଥିଲା ପଥରରେ ସେଥିରେ ଟିକେ ଗୋଡ଼ ସ୍ଲିପ୍ ହେଲା କିଛି ଅସୁବିଧା ହେଲାନି କିନ୍ତୁ ହଁ ତା'ପରେ ସେ ଖସିଲା ବେଳକୁ ସେଟା ଗୋଟେ ମୋର ମନେ ଅଛି ତା'ପରେ ସେଠୁରୁ ଫଟୋ ଫଟୋ ନେଇ କରି ଆମେ ମୁଁ ଇନଷ୍ଟାଗ୍ରାମରେ ଫେସବୁକରେ ସେସବୁ ଫଟୋ ଗୁଡ଼ା ଅପଲୋଡ଼୍ ପୋଷ୍ଟ କରିଛି ସେ ଯେଉଁ ଖଣ୍ଡଗିରି ପାହାଡ଼ର ମୋର ଆଉ ମୋ ସ୍ତ୍ରୀର ସେଟା ଗୋଟେ ଭାରି ମୋର ମନେ ପଡ଼ୁଛି ଟ୍ରେକରେ ଚଢ଼ିକି ସେତେବେଳେ ମାନେ ଯେଉଁ ଘଟଣା ବଲେ ସେଇ ସେଇ ଗୋଟାକ ମୋର ଅଛି